ଜ୍ୟୋତିର୍ବିଜ୍ଞାନ ହିସାବରେ ଆମର ବହୁତ ପ୍ରକାର ଗ୍ରହ ରହିଛି ଯେମିତି ଆମର ପୃଥିବୀ ବୃହସ୍ପତି ମଙ୍ଗଳ ଏସବୁ ଗ୍ରହ ଗୁଡ଼ା ରହିଛି ସେମାନଙ୍କୁ କିଛି ଆକର୍ଷଣୀୟ କରିଥାଏ ଏବଂ ଏହାଦ୍ୱାରା ଆମର ପାଣିପାଗ ବା ଋତୁ ତା' ଦ୍ୱାରା ଚେଞ୍ଜେସ୍ ହୋଇଥାଏ ଆଉ ଜ୍ୟୋତିର୍ବିଜ୍ଞାନ ମାନେ ଏହାକୁ ଆଗରୁ ଯେମିତି ପଠାଣି ସାମନ୍ତ ଆକୁ ଯେମିତି କାଲକୁଲେସନ୍ କରୁଥିଲେ ସେମିତି ଆଜିକାଲି ଜ୍ୟୋତିର୍ବିଜ୍ଞାନ ମାନେ ମଧ୍ୟ ଏମାନେ ତା' ଉପରେ ତଥ୍ୟ ଦେଉଛନ୍ତି ଯେମିତି ଆମର ସୂର୍ଯ୍ୟ ପରାଗ ହଉ ବା ଚନ୍ଦ୍ରପରାଗ ଏମାନେ ଏହି ଜ୍ୟୋତିର୍ବିଜ୍ଞାନ ଦ୍ୱାରା ଏହାକୁ ସଫଳ ଭାବେ ଉନ୍ନତି କରନ୍ତି ଏବଂ ତା' ବିଷୟରେ ଆମେ ସଠିକ୍ ତଥ୍ୟ ବି ପାଇପାରୁ ଆଉ କେଉଁ ଦିନ ବା କେଉଁ କେତେଦିନ ପରେ କେତେ ରାତି ଏସବୁ ହିସାବ ଗୁଡ଼ିକ ଜ୍ୟୋତିର୍ବିଜ୍ଞାନ ଦ୍ୱାରା ଆମେ ପାଇପାରୁ